ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ମାନେ ସେଟା ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ତାମାନେ ସ୍ମାର୍ଟ କାର୍ଡ଼୍ ସେଠାରେ ଆମକୁ ବର୍ଷ ପାଞ୍ଚବର୍ଷକୁ ଥରେ ହଜାର ଟଙ୍କା ନେଖା ପଇସା ମିଳିଥିଲା ସେଟାରେ ହସ୍ପିଟାଲ୍କୁ ଗଲେ ଔଷଦପତ୍ର ସବୁ ଫ୍ରିରେ ମିଳିବ କାଳିଆ ଯୋଜନା ବୋଲେ କାଳିଆକୁ ପାଞ୍ଚବର୍ଷକୁ ଥରେ ପାଞ୍ଚହଜାର ନେଖାଏଁ ଟଙ୍କା ପାଞ୍ଚ ଆଉ ପି ଏମ୍ କିଷାନ୍ ଦୁଇହଜାରଟଙ୍କା କାଳିଆ ଯାହା ପଇସା ଅବଶ୍ୟ ମଣିଷ ପାଉଛନ୍ତି ସେ ପଇସାରେ ସୁବିଧା ଅସୁବିଧା ଲୋକମାନଙ୍କର ଅଭାବ ଅନଟନ ସବୁ ସୁବିଧା ହେଉଛୁ ବସୁଧା ପାଣି ଘର ଘର ମୋ ଘର ଘର ପାଣି ଘରେ ଘରେ ପାଣି ବାହାରୁଛୁ ସମସ୍ତଙ୍କର ଘରେ ପାଣି ହେଲାନି ଘରପାଖରେ ମଧୁବାବୁଙ୍କର ପକ୍କାଘର ପକ୍କାଘର ମାନେ ଘର ଇନ୍ଦିରାଆବାସ ଘର ସବୁ ଆସୁଛୁ ଆମେ ତ ଆଉ ଗରିବଲୋକ ଆମେ ଘର କରିପାରିନଥାନ୍ତେ ଯାହାହଉ ସରକାର ଆମକୁ କିଛି ସାହାଯ୍ୟ ଦେଲେ ଘର କରିବା ପାଇଁ ସେ ଟଙ୍କାରେ ଆମେ ମିଶେଇକି କିଛି ସାହାଯ୍ୟ କରିକି କରିକି ଆମର ଘର କରିଦେବା ବିଜୁ ପକ୍କାଘର କିଛିଟଙ୍କା ଦେଲେ ତ ଆମର ଆଉକିଛି ମିଶେଇକି କରିପାରିବା ଘର ଆଉ ଆମର ତ ସେତେ କରିପାରିବାନି ଅସୁବିଧା ସୁବିଧା